ଦଶ ରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚ୍ଟି ସଂଖ୍ୟା ହେଲା ବାର ହଜାର ତିନିଶହ ତେତିଶ ଦୁଇଲକ୍ଷ ପଇଁତିରିଶ ହଜାର ଚାରିଶହ କୋଡ଼ିଏ ପାଞ୍ଚଶହ ଚାଲିଶ ପାଞ୍ଚ ଲକ୍ଷ ବାର ହଜାର ତିନିଶହ ତେପନ ଦୁଇ ହଜାର ଚାରଶହ ଚବିଶ